ଆମ ଅଞ୍ଚଳ ନିକଟରେ ଥିବା ପ୍ରସିଦ୍ଧ କଲେଜ୍ଗୁଡ଼ିକର ନାମ ହେଲା ବାଜି ରାଉତ ମହାବିଦ୍ୟାଳୟ ମଠକରଗୋଳା କଲେଜ୍ ତପବନ ହାୟର୍ ସେକେଣ୍ଡାରୀ ସ୍କୁଲ୍ ଭୁବନ ମହିଳା ମହାବିଦ୍ୟାଳୟ ଇତ୍ୟାଦି ଏହି କଲେଜ୍ରେ ମୁଁ ମୋର ସ୍ୱାମୀ ମୋର ଭାଇ ଭଉଣୀ ଦେଢ଼ଶୁର ଦିଅର ଓ ଯାଆ ଏବଂ ନଣନ୍ଦମାନେ ଅଧ୍ୟୟନ କରିଛନ୍ତି